ଭାରତରେ ଅନେକ ଗୁଡ଼ିଏ ଲୋକପ୍ରିୟ ମନୋରଞ୍ଜନ ସ୍ଥାନ ଅଛି ତନ୍ମଧ୍ୟରୁ ବିଶ୍ୱ ପ୍ରସିଦ୍ଧ ଜଗନ୍ନାଥ ମନ୍ଦିର ଅବସ୍ଥିତ ଯେଉଁଠାରେକି ବଡ଼ ଭାଇ ବଳଭଦ୍ର ଜଗତର ନାଥ ଜଗନ୍ନାଥ ଓ ସାନ ଭଉଣୀ ସୁଭଦ୍ରା ପୂଜା ପାଆନ୍ତି ସେଠାରେ ରହିଥିବା ସମୁଦ୍ର କୂଳରେ ଲୋକମାନେ ସମୟ ବିତାନ୍ତି କୋଲକାତାର କାଳି ମନ୍ଦିର ଓ ହାଓଡ଼ା ପୋଲ ଅତ୍ୟନ୍ତ ରମଣୀୟ ଦିଲ୍ଲୀର ଆଗ୍ରା ଯେଉଁଠାରେକି ଶାହାଜାନ୍ ତାଙ୍କ ପତ୍ନୀଙ୍କ ମମତାଜଙ୍କ ପାଇଁ ଏକ ତାଜ ମହଲ ନିର୍ମାଣ କରିଥିଲେ ଯାହା ବିଶ୍ୱର ସପ୍ତମ ସ୍ଥାନ ଗ୍ରହଣ କରିଛି ହିମାଞ୍ଚଳ ପ୍ରଦେଶର ମନାଲି ଯେଉଁଠାକୁ ଲୋକମାନେ ନିଜ ପରିବାର ସହ ଆସନ୍ତି ଓ ସମୟ ବିତାନ୍ତି ବିହାରର ଗଙ୍ଗା ଯେଉଁଠାକୁ ଲୋକମାନେ ନିଜର ପବିତ୍ରତାକୁ ଫେରେଇବା ପାଇବା ପାଇଁ ଆସନ୍ତି ଲୋକମାନେ ଅତ୍ୟନ୍ତ ଅଧିକାଂଶ ସମୟ ବେଳାଭୁମି ସମୟ ବେଳାଭୁମିରେ କଟେଇବା ପାଇଁ ପସନ୍ଦ କରନ୍ତି